ଆମ ଘରକୁ ଅତିଥି ଆସିଲେ ଆମ ଘରକୁ ଅତିଥି ଆସିଲେ ତାଙ୍କୁ ପ୍ରଥମେ ମୁଁ ପ୍ରଣାମ କରେ ମୁଁ ଗୋଡ଼ ଧୋଇଦିଏ ମୋ ଲୁଗା କାନିରେ ତାଙ୍କ ଗୋଡ଼ ପୋଛିଦିଏ ତାପରେ ତାଙ୍କୁ ଆଣି ଚେୟାର୍ରେ ବସାଏ ତାପରେ ତାଙ୍କୁ ସର୍ବତ ଖାଇବା ପାଇଁ ଦିଏଁ ସେ ସର୍ବତ ପିଇ ସାରିଲେ ଜଳଖିଆ ଖାଇବା ପାଇଁ ଦିଏଁ ସେ ଜଳଖିଆ ଜଳଖିଆ ଖାଇସାରିଲା ପରେ ଆମ ଘରେ ନେଇ ତାଙ୍କୁ ଶୁଆଇ ତାଙ୍କ ଗୋଡ଼ ହାତ ମୋଡ଼ି ଦିଏଁ ଗୋଡ଼ ହାତ ମୋଡ଼ି ସରିଲା ପରେ ପୁଣି ମୁଁ ରୋଷେଇ ବନାଏ ତାଙ୍କ ପାଇଁ ମାଛ ବନାଏ ତାପାଇଁ ଡ଼ାଲି ବନାଏ ଶାଗ ବନାଏ ଭଜା ବନାଏ ଆଉ ସେମାନେ ଖାଇ ସାରନ୍ତି ଖାଇ ସାରିଲା ପରେ ପୁଣି ତାଙ୍କୁ ରେଷ୍ଟ୍ ନେବାପାଇଁ କୁହେଁ ତାପରେ ମୁଁ ତାଙ୍କୁ ବିଞ୍ଚଣାରେ ବିଞ୍ଚିଦିଏ ସିଏ ହେଲେ ଦେବତା ସମାନ ଅତିଥି ହେଲେ ଦେବତା ସମାନ ତାଙ୍କୁ ମୁଁ ଭଗବାନ ସଦୃଶ୍ୟ ମାନେ ମୁଁ ଜାଣେ ଆମ ଘରକୁ ଅତିଥି ଆସି ନାହାନ୍ତି ଭଗବାନ ହିଁ ଆମ ଘରକୁ ଆସନ୍ତି ସିଏ ଆମକୁ ଆଶୀର୍ବାଦ କରନ୍ତି ସିଏ ଖାଇ ସାରିଲା ପରେ ସେ ସନ୍ତୁଷ୍ଟ ହୁଅନ୍ତି ସେ ସନ୍ତୁଷ୍ଟ ହୁଅନ୍ତି ତା'ପରେ ସିଏ ମୋତେ ପଚାରନ୍ତି ଯେ ମାଆରେ ତୁମ ତୁମେ କ'ଣ କରୁ କ'ଣ କ'ଣ କରୁଛ ମୁଁ କୁହେ ହେ ଭଗବାନ ଆପଣ ଆସିଲେ ମୋତେ ବହୁତ ଖୁସି ଲାଗିଲା ଆମ ଘରକୁ ଯେଉଁ ଅତିଥି ଆସନ୍ତି ମୁଁ ତାଙ୍କୁ ଖୁସିରେ ରାନ୍ଧିବାକୁ ଦିଏ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ତେଣୁ ଆପଣ ପୁଣି ଆସିବେ ଆମ ଘରକୁ ଆସିଲେ ମୁଁ ଆପଣଙ୍କୁ ପୁଣି ରୋଷେଇ କରିବା ପାଇଁ ଦେବି ଆପଣଙ୍କୁ ମୁଁ ମୋ ଭଗବାନ ବୋଲି ମାନେ ବାପ ମାଆ ବୋଲି ଭାବେ ମୁଁ ଆପଣଙ୍କୁ ପୁଣି ରାନ୍ଧିବାକୁ ଦେବି ପୁଣି ଖାଇବାକୁ ଦେବି ପୁଣି ଡାଲି ଭାତ ମାଛ ମାଂସ ଅଣ୍ଡା ଏସବୁ ଖାଇବା ପାଇଁ ଦେବି ପୁଣି ଆପଣ ଆସିଲେ ପୁଣି ମୁଁ ଆପଣଙ୍କ ସେବା କରିବି ଆପଣ ତ ଆମର ଅତିଥି ଆପଣ ହେଲେ ମୋର ଭଗବାନ ସମାନ ପୁଣି ଆପଣ ଆମ ଘରକୁ ଆସିଲେ ମୁଁ ଆପଣଙ୍କୁ ଠାକୁର ତୀର୍ଥସ୍ଥାନକୁ ବୁଲାଇବା ପାଇଁ ନେବି ହେ ଭଗବାନ ଆପଣ ଆମ ଘରକୁ ପୁଣି ଆସିବେ ମୁଁ ଆପଣ ଆସିଲେ ମୁଁ ବହୁତ ଖୁସି ହେବି ଏତିକ କହି ମୁଁ କୃତଜ୍ଞ କରୁଛି ତ୍ୱମେବ ମାତା ଚ ପିତା ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ ବିଦ୍ୟା ଦ୍ରବୀଣଂ ତ୍ୱମେବ ସର୍ବଂ ମମ ଦେବ ଦେବଃ ଅତିଥି ହେଲେ ଭଗବାନ ସମାନ ତେଣୁ ଆପଣ ଆସିଲେ ମୁଁ ଆପଣଙ୍କୁ ପୁଣି ରୋଷେଇ କରି ଖାଇବାକୁ ଦେବି